ମାଛ ଧରିବା ପାଇଁ ମୁଁ ଯେତେବେଳେ ଯାଏ ସେତେବେଳେ ପ୍ରଥମେ ସାଙ୍ଗରେ ବନିଷ ଥାଏ ଦରକାର ପଡ଼ିଲେ ଜାଲ ବି ନବାକୁ ପଡ଼େ ତା ସାଙ୍ଗରେ ଝୁଲା ମୁଣି ଗୋଟେ ରଖିବାକୁ ପଡ଼େ ଝୁଲା ମୁଣି ଟା ରଖିବା ର କାରଣ ହେଲା ମାଛ ଧରିଲା ପରେ ମୁଣି ଭିତରେ ରଖିବାକୁ ହିଁ ପଡ଼ିବ ମାଛ ଧରିବା ସାମଗ୍ରୀ ବି ନବାକୁ ପଡ଼ିଥାଏ ତା ସାଙ୍ଗରେ ଗୋଟେ ଅଛି ଆମର ଘିଅ ଅଟା ଗୁଳା ଅର ଜିଆ ଏମିତି ବି ନବାକୁ ପଡ଼େ ରାତି ସମୟରେ ଗଲେ ସାଙ୍ଗରେ ଆଲୁଅ ଟର୍ଚ୍ଚ ଲାଇଟ କିମ୍ବା ଲଣ୍ଠଣ ଲାଇଟ ନେଇକି ଯିବାକୁ ପଡ଼ିଥାଏ ଦିନ ଟାଇମ ରେ ଯଦି ଯିବାକୁ ହେଲେ କିଛି ଲାଇଟ ର କିଛି ଆବଶ୍ୟକ ପଡ଼େ ନାହିଁ କି ଆଲୁଅ ର ଆବଶ୍ୟକ ନ ପଡ଼ିଲେ ତାର କିଛି ଆମର ବା ଭାତ ହଉ କିମ୍ବା ଯେ କୌଣସି ଆମର ଏଇ ଅଟା ଗୁଳା ପାଣି ଭିତରକୁ ପକାଇଦେଲେ ମାଛ ମାନେ ପାଖକୁ ପଳାଇ ଆସନ୍ତି ଧରିବାକୁ ଆମକୁ ସୁବିଧା ହଏ